ମୋର ପ୍ରିୟ ଖାଦ୍ୟ ହେଉଛି ପଖାଳ ମୋତେ ପଖାଳ ଖାଇବା ପାଇଁ ବହୁତ ଭଲ ଲାଗେ ପଖାଳରେ ଶାଗ ଭଜା କିମ୍ବା ଆଳୁ ଭଜା କିମ୍ବା ଶୁଖୁଆ ଭଜା ଏଗୁଡ଼ା ସବୁ ମିଶେଇକି ଖାଇଲେ ମୋତେ ବହୁତ ଭଲ ଲାଗେ ମୁଁ ସକାଳେ ସ୍କୁଲ୍ ଯାଏ ଓ ଏଗାର ବାରଟା ବେଳେ ଫେରେ ତ ଖରାରେ ଆସିକି ପଖାଳ ଖାଇଲେ ମୋତେ ବହୁତ ଶାନ୍ତି ଲାଗେ ତ ଏଇ ଶାଗ ଭଜାଟା ଶାଗ ଭଜା ପ୍ରଥମେ ଶାଗଟାକୁ କାଟିକି ସିଝିବା ପାଇଁ ଦେବା ତା'ପରେ ତାକୁ ଆଉଥରେ ଓହ୍ଲେଇକି ତାକୁ ଛୁଙ୍କିକି ରସୁଣ ତେଲ ଲଙ୍କା ପକେଇକି ଆମେ ଛୁଙ୍କିକି ତାକୁ ଭଜା କରିଥାଉ ସେ ଭଜାକୁ ଖାଇଲେ ମୋତେ ବହୁତ ଭଲଲାଗେ ତ ଯେଉଁଥିରେ ମୋତେ ମୁଠାଏ ଖାଇବାକୁ ଯେଉଁଥିରେ ମୋତେ ମୁଠାଏ ଖାଇବାକୁ ଇଚ୍ଛା ହଉଥାଏ ତ ସେ ଶାଗ ଭଜା କିମ୍ବା ଆଳୁ ଭଜାକୁ ଦେଖିଲେ ମୋତେ ଆହୁରି ବେଶୀ ଖାଇବା ପାଇଁ ଇଚ୍ଛା ହୁଏ ତ ଶାଗ ଭଜାକୁ ଟିକିଏ ନେଇଥିମି ତ ଯଦି ମୋତେ କମ ବି ଭୋକ ଲାଗିଥାଏ ତ ଶାଗ ଭଜା ଯେତିକି ଟେଷ୍ଟି ହେଇଥାଏ ଆହୁରି ଥରେ ନେଇକି ଖାଇଥାଏ ତ ଆଳୁ ଭଜା ଆଳୁ ଭଜାକୁ ମୁଁ ପ୍ରଥମ ମୁଁ ଆଳୁକୁ ସରୁ ସରୁଆ ସରୁଆ ଭାବରେ କାଟେ ତାକୁ କାଟିକି ତାକୁ ଧୋଇକି ତାକୁ ଭଜା କରିକି ଭଜାରେ ପ୍ରଥମ ତେଲ ଢାଳିବା ତା'ପରେ ପିଆଜ ଅଦା ପକେଇବା ଫୁଟଣ ପକେଇବା ଲଙ୍କା ଗୋଟା ଲଙ୍କା ଖଣ୍ଡିକି ପକେଇକି ତାକୁ ଭଜା କରିଥାଉ ବହୁତ ଭଲ ଭାବରେ ଭଜାକୁ ଭାଜି ଥାଉ ଓ ସେ ଭଜାକୁ ନେଇକି ଆମେ ପଖାଳ କରି ପଖାଳ ଭାତ ସାଙ୍ଗରେ ମିଶେଇକି ଖାଉ ସେ ପଖାଳ ଭାତ ଆଳୁ ଭଜା ଆଉ ଶାଗ ଭଜା ହେଲେ ବହୁତ ଶାନ୍ତି ଲାଗେ